ଚିତ୍ରାଙ୍କନ କିମ୍ବା ଚିତ୍ରକଳା ଭଳି କଳା ଆରମ୍ଭ କରିବା ପାଇଁ ପିଲାମାନଙ୍କର ଉପଯୁକ୍ତ ବୟସ ହେଲା ପାଞ୍ଚ ବର୍ଷ କାରଣ ପାଞ୍ଚ ବର୍ଷ ବୟସରେ ସେମାନଙ୍କର ପରିପକ୍ଵତା ଆସି ଯାଇଥାଏ ତାଙ୍କର ହସ୍ତ କୌଶଳତା ପରିଲକ୍ଷିତ ହୁଏ ଯାହା ଫଳରେ ସେମାନେ ବିଭିନ୍ନ ଅଙ୍କ ଆଙ୍କିବା ତଥା ଚିତ୍ର ଆଙ୍କିବା ରଙ୍ଗ କରିବା ଏହି ସବୁ ସେମାନେ ଶିକ୍ଷା କରିଥାନ୍ତି ଫଳରେ ସେମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ ଏବଂ ଏହି ସମୟରେ ହିଁ ତାଙ୍କର ଚିତ୍ରକଳାର ବିକାଶ ହୋଇଥାଏ